ଦୁର୍ଗମ ଏବଂ ବିଚ୍ଛିନ୍ନ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ଖେଳର କୌଣସି ସୁବିଧା ସୁଯୋଗ ନଥିବାରୁ ସେମାନେ ତାଙ୍କର ଦିନଯାକର ପାରିଶ୍ରମିକ ବାହାରେ ଯାଇ କାମ କରନ୍ତି ଏବଂ କୌଣସି ପ୍ରକାରର ନେଟୱାର୍କ୍ ନଥିବାରୁ ଲୋକ ଶିକ୍ଷିତ ହୋଇନଥିବାରୁ ସେମାନେ ବାହାରକୁ ଯାଇ କାମ କରୁଛନ୍ତି ଏବଂ ଯେତିକି ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି ସେମାନେ ଗ୍ରାମ ଆଖପାଖରେ କାର୍ଯ୍ୟ କରି ସେଥିରୁ କିଛି ସମୟ ମଧ୍ୟ ପାଇଲେ ତାଙ୍କ ଗ୍ରାମ ପଡ଼ିଆରେ ସମସ୍ତେ ଏକତ୍ରିତ ହୋଇ ଖେଳନ୍ତି ଓ ନିଜର ପାରିବାରିକ ଦୁଃଖ ଯନ୍ତ୍ରଣା ଓ କୋଳାହଳକୁ ତାଙ୍କ ମଧ୍ୟରେ ବିନି ବିନମ୍ର ଭାବରେ ସେମାନେ ତାଙ୍କୁ ମାନେ ଚାପମୁକ୍ତ କରି ଓ ମିଶିକି ସେମାନେ ତାଙ୍କର କ୍ରୀଡ଼ାଗତ ଅଭ୍ୟାସକୁ ଜାରି ରଖନ୍ତି ଓ ସେମାନେ ଏହିପରି ଭାବରେ ସମସ୍ତେ ଏକ ଗ୍ରାମୀଣ ଲୋକ ଏକ ପାରିବାରିକ ହିସାବରେ ତାଙ୍କର ଚଳନି ବସତି ଆଜି କରିଆସିଛନ୍ତି ଓ ସେମାନେ ତାଙ୍କର ଚାପମୁକ୍ତର ମାଧ୍ୟମ ଭାବରେ କ୍ରୀଡ଼ାଗତ ଭାବରେ ଖେଳି ତାଙ୍କର ସମୟ ପରିବାହିତ କରନ୍ତି